ମଇ ଏକ ଦୁଇ ହଜାର ପନ୍ଦର ଜାନୁଆରୀ ଛବିଶ ଦୁଇ ହଜାର ତେର ଅଗଷ୍ଟ ପନ୍ଦର ଦୁଇ ହଜାର ଚାରି ଅକ୍ଟୋବର ଦୁଇ ଦୁଇ ହଜାର ପାଞ୍ଚ ନଭେମ୍ବର ଚଉଦ ଦୁଇ ହଜାର ଏକ